ରୋଷେଇ ଘରକୁ ଅନ୍ୟ ସଦସ୍ୟ ଓ ପରିବାର ସଦସ୍ୟ ସେମାନଙ୍କ ସହିତ ସମୟ ବିତାଇବାକୁ ହେଲେ ମୁଁ ମୋର ଭାଉଜ ସହିତ ରୋଷେଇ ଘରେ ସମୟ ବିତାଏ ଏବଂ କୌଣସି ଜିନିଷ କିଛି ନୂଆ ରେସିପି ତିଆରି କଲେ ମୋ' ଭାଉଜ ମୋତେ ସାହାଯ୍ୟ କରନ୍ତି ଏବଂ ଆମେ ଦୁଇଜଣ ମିଶି ରୋଷେଇ କରିଥାଉ କୌଣସି ଯେକୌଣସି ରୋଷେଇ ହେଉ ମୁଁ ତାକୁ କହିଦିଏ ସିଏ ମୋତେ କହିଦିଏ ଆମେ ଦୁଇଜଣ ରୋଷେଇ ଘରେ ଥାଉ ଏବଂ ଆମ ଚିନ୍ତାଧାରା ବି ଏକ ଥାଏ ଯଦି ଗୋଟିଏ ଜିନିଷ ତିଆରି କରିବା ସିଏ ମୋତେ ବତାଇ ଦେବ ଏଇଟା ଏଇଟା କର ମୁଁ ସେଇଟା କରିବି ଆଉ ମୁଁ ଯଦି ଯାହା ତାହା ଯାହା ବତାଇ ଦିଏ ସିଏ ବି ମୋତେ ସେଇଆ କରେ ଯେମିତିକି ଚିକେନ୍ କଷା ହେଲେ ମୋ' ଭାଉଜ ପାଖରେ ଠିଆ ହେବ ଚିକେନ୍ କଷାରେ କେତିକି ମସଲା ପଡ଼ିବ କେତିକି ପାଣି ଦିଆହବ ସେ ପାଖାପାଖି ଜଗି ଥିବ ଯେମିତି ଚିକେନ୍ କଷା ହୋଇଯିବ କହିବି ମୋତେ ଗୋଟିଏ ଆଗ ଟେଷ୍ଟ କରିବାକୁ ଦେ ମୁଁ ଖାଇବି ଏବଂ ସେ ଆଗ ଚାଖିବ ଲୁଣ ପାଣିକି ଠିକ୍ ହୋଇଛି କି ନାହିଁ କହିବ ତା' ପରେ ଆମେ ଅନ୍ୟ ଅନ୍ୟମାନଙ୍କୁ ଦେଉ ଖାଇବା ପାଇଁକା